ଓଡ଼ିଶାରେ ବହୁତ କୃଷକ କୃଷିମାନେ କାର୍ଯ୍ୟ କରୁଛନ୍ତି ଯେହେତୁ ଆମ ଓଡ଼ିଶା ହେଲା କୃଷି ପ୍ରାଧାନ୍ୟ ଦେଶ ସେଥିପାଇଁ ଆମର ସବୁ ଚାଷ ଉପରେ ନିର୍ଭର କରନ୍ତି ଯେମିତି ଗୋଟେ ଚାଷ ଧାନ ଚାଷ ଆଗୁରୁ ଲୋକ ଧାନ ଚାଷ କରୁଥିଲେ ଆଗେ ହଳ କରୁଥୁଲେ ତା ପରେ ଧାନକୁ ରୋଉ ଥିଲେ ତା ପରେ ଏବେ କିନ୍ତୁ ସେମିତି ନାହିଁ ହଳ ବଦଳରେ ଲୋକ ଟ୍ରାକ୍ଟରରେ ମାନେ କା କରୁଛନ୍ତି ଆଉ ଲୋକ ଲଙ୍ଗଳ ହଳ କିମ୍ୱା ବଳଦ ଖୋଜୁ ନାହାଁନ୍ତି ଟ୍ରାକ୍ଟରରେ ଚାଷ ଚାଷ କରଦଉଛନ୍ତି ଚାଷ କରିଦଉଛନ୍ତି ତା ପରେ ଯେଉଁ ରୋଉଥୁଲେ ଧାନ ଆଗରୁ ଲେବର ବା ମଣିଷ ପକେଇକି ଲୋକ ଧାନ ରୋଉଥିଲେ କିନ୍ତୁ ଏବେ କ'ଣ ହେଲା ମାନେ ମେସିନି ହେଇଗଲା ଯେ ଧାନ ରୋଇବାକୁ ବି ମେସିନ ଘିତିଆସୁଛନ୍ତି ଲୋକ ଆଉ ସେଥିପାଇଁ ଲେବର ଯେହେତୁ ମିଳୁନାହାଁନ୍ତି ସେଥିପାଇଁ ମେସିନର ବ୍ୟବହାର କଲେ ତା ପରେ ଧାନ କାଟ କାଟିଲା ବେଳକୁ ବି ଆଗୁରୁ ଲୋକ ହାତରେ ଦାଆ ନେଇକି ଲୋକ ମଣିଷ କରିକି ସକାଳୁ ଯାଇକି ଧାନ କଟୁଥୁଲେ କିନ୍ତୁ ଏବେ କ'ଣ ଧାନ କଟା ମେସିନ ମିଳୁଛି ଆଗୁରୁ ଲୋକ ଧାନ କାଟିକି ବାନ୍ଧୁଥିଲେ ତାକୁ ଫୁଣି ବୋହିକି ଆଣୁଥୁଲେ କାରରେ ଭାରରେ କାନ୍ଧ କାନ୍ଧେଇକିନି କିନ୍ତୁ ଏବେ ଧାନ ସେଇଠି କାଟିକି ସେଇଠି ମାନେ ବସ୍ତା କରିଦଉଛନ୍ତି କି ସେଇ ମାନେ ମେସିନି ସାହାଯ୍ୟରେ ଯେହେତୁ ଏବେ ମେସିନର ସବୁ ବ୍ୟବହାର ହେଲା ଆମେ ଆଉ ମାନେ ହାତର କିଛି ଜିନଷ ବି କା କରିବାକୁ ମାନେ ପଡ଼ୁନାହିଁ ଆମକୁ ସବୁ ଜିନଷ ଆମେ ମେସିନ ଲଗାଇ ବ୍ୟବହାର କରୁଛୁ ସେଥିପାଇଁ ଲୋକ ଯେହେତୁ ଆଉ ମିଳୁନାହାଁନ୍ତି ଧାନ କାଟିବା ଲ ମାନେ ହଳ କତୁରୁ ଯେ ଧାନ କଟା ହବା ଘରୁକୁ ଆସିବା ପର୍ଯ୍ୟନ୍ତ ଆମେ ସବୁ ବ୍ୟବହାର କରୁଛୁ ସେଇ ମେସିନ ଦ୍ୱାରା